ହଁ ହ୍ୟାଲୋ ହଁ କିଏ ପାରିଜାତ ହୋଟେଲ କିଏ ଭାଇ ରାଜେଶ କହୁଛ ହଁ ଭାଇ ମୁଁ ଯେଉଁ ସେ ବିରିୟାନି ଆଉ ସେହି ଚିକେନ୍ଟା ଯେଉଁ ଅର୍ଡ଼ର୍ କରିଥିଲି ସେଇଟା ଭାଇ ମୁଁ ଟିକିଏ ଏବେ ପୂରା ସେ ଆମର ସେ ଭଉଣୀର ଦେହ ଟିକିଏ ଖରାପ ହେଲା ତ ଯେ ଫୋନ୍ କଲେ ଯେ ମୁଁ ଏବେ ଟିକିଏ ସେ ଖଜୁରିପଡ଼ା ଆଡ଼େ ପଳାଉଛି ହଁ ହଁ ମୁଁ ମାଧବ କହୁଥିଲି କରଡ଼ାଗୁମ୍ବାରୁ କହୁଥିଲି ଆଉ ଭାଇ ପ୍ଲିଜ୍ ଟିକିଏ ତାକୁ ଟିକେ କ୍ୟାନସେଲ୍ କର ଆଉ ଟିକିଏ କିଛି ଦୁଃଖ କରନା ଟିକିଏ ଆଉ ତୁମେ ତ ଜାଣିଛ ସବୁବେଳେ ମୁଁ ତୁମଠୁ ନେଇଥାଉଛି ଆହୁରି କ'ଣ କରିବା ଯେଉଁ ଫୋନ୍ କଲେ ସଡନ୍ଲି ଟିକିଏ ଯିବାକୁ ପଡ଼ିବ ସେପଟେ ଆଉ ଖଜୁରିପଡ଼ା ଯାଉଛି ମୁଁ ଆଉ ଦେଖିବା କାଲି ଆଡ଼କୁ ଯଦି ଭଲ ଇଏ ହେଲେ କାଲି ପଠାଇଦେବ ଆଉ ହଁ ଭାଇ ହଁ ମୁଁ ତୁମକୁ ଫୋନ୍ କରିବି ହେଲା କାଲି ହଁ ହେଉ ହେଉ ଭାଇ ହେଉ